ଆମ ଅଞ୍ଚଳ ରେ ବିଭିନ୍ନ ପ୍ରକାର ଖେଳ ଆମେ ଖେଳି ଥାଉ ସେଥିମଧ୍ୟରୁ ମତେ କ୍ରିକେଟ୍ ଆଉ ଭଲିବଲ୍ ବହୁତ ଭଲ ଲାଗେ ହେଲା ଆମ ମାନ ଛୋଟବେଳୁ ବି ବହୁତ ଖେଳ ଖେଳିଥିଲୁ ମୋ ସ୍ୱପ୍ନ ଥିଲେ କି ମୁଁ କ୍ରିକେଟ୍ ଆଉ ଭଲିବଲ୍ ଖେଳିବି ବୋଲି କ୍ରିକେଟ୍ କଥା କହୁଛି କ୍ରିକେଟ୍ରେ ବାର ଜଣ ବଛାଯାଏ ଦୁଇଟା ଟିମ୍ କରାଯାଏ ଗୋଟିଏ ଟିମ୍ରେ ଛଅ ଜଣ ଅନ୍ୟ ଟିମ୍ରେ ଆଉ ଛଅ ଜଣ ରୁହନ୍ତି ହେଲା ପ୍ରଥମେ କ'ଣ କରାଯାଏ ଦୁଇଟା ଟିମ୍ କରାଯାଏ ସେ ଟିମ୍ରେ ଗୋଟେ କୁପନ୍ ନିଆଯାଏ ହେଲା ସେଇଟାକୁ କିଏ ବେଟିଂ କରେ ଆଉ କିଏ ବୋଲିଂ କରେ ସେ କୁପନ୍କୁ ପକାଯାଏ ହେଡ଼୍ ଆଉ ଟେଲ୍ ଗୋଟେ ପଇସା ପକାଯାଏ ହେଡ଼୍ ଟେଲ୍ କହିବେ ଜଣ ଗୋଟେ ଟିମ୍ କହିବେ ମୋର ହେଡ଼୍ ଗୋଟେ ଟିମ୍ କହିବେ ମୋର ଯେ ହେଲା କହିଲେ ତା'ପରେ ସେଇଟାକୁ ପକାନ୍ତି ଯାହାର ହେଡ଼୍ ଆସି ଥିବ ସେ ବ୍ୟାଟିଂ କରିବ ଯାଆନ୍ତି ଖେଳ ପଡ଼ିଆକୁ ତିନିଟା ୱିକେଟ୍ ଲଗାଯାଇଥାଏ ହେଲା ବ୍ୟାଟିଂ ବ୍ୟାଟିଂ ବାଲା ବସିଥାନ୍ତି ଜଣେ ହିଁ ବ୍ୟାଟିଂ କରେ ବୋଲିଂ ବାଲା ଜଣେ ବୋଲିଂ କରେ ଆଉ ପାଞ୍ଚ ଜଣ ସେ ବଲ୍ କୁଆଡ଼େ ଯିବ ସେଇଟାକୁ ଜଗିକି ବସି ମାନେ ଜଗିକି ରହିଥାନ୍ତି ହେଲା ତା'ପରେ କ୍ରିକେଟ୍ ବୋଲିଂ କରନ୍ତି ବୋଲିଂ କଲାପରେ ସେ ଯଦି ମାନେ କ୍ୟାଚ୍ ମାନେ ଛକା ଯଦି ମାରିଦିଏ ଯଦି ସେଇଟାକୁ ଯଦି କ୍ୟାଚ୍ ଧରେ ସେଇଟା ଆଉଟ୍ ହୋଇଯାଆନ୍ତି ହେଲା ଏହି ପ୍ରକାର କି ଏହି ପ୍ରୋସେସ୍ରେ ଖେଳ ଚାଲିଥାଏ ପ୍ରଥମେ ଆଉ ଗୋଟେ ଟିମ୍ ବ୍ୟାଟିଂ କରି ଆଉ ଗୋଟେ ବୋଲିଂ କରେ ଏହିପରି ଚାଲିକି ଏହି ପ୍ରକାରର ଖେଳ ଚାଲିଥାଏ ତା'ପରେ ଦେଖିବା ଆମେ ଭଲିବଲ୍ ଭଲିବଲ୍ରେ କ'ଣ ହୁଏ ବ୍ୟାଟିଂ ସରି ଭଲିବଲ୍ରେ ଆମେ ଦୁଇଟି ଟିମ୍ ବଛାଯାଏ ଗୋଟେ ଟିମ୍ରେ ଛଅଜଣ ଆଉ ଗୋଟେ ଟିମ୍ରେ ଛଅଜଣ ବାର ଜଣ ବାଛିବା ସଙ୍ଗେ ଆଉ ଦୁଇଜଣ ମଧ୍ୟ ଏକ୍ସଟ୍ରା ନେଇଯାଇଥାଏ କାଳେ କାହାର ଗୋଡ଼ ହାତ କ'ଣ ହୋଇଯିବ ସେଇ ଟାଇମ୍ରେ ଆଉ ଟିମ୍ ବଛା ହୋଇପାରିବନି ସେଥିପାଇଁ ଆଗରୁ ଆଉ ଦୁଇଜଣ ଏକ୍ସଟ୍ରା ନିଆଯାଏ ଟୋଟାଲି ଚଉଦ ଜଣ ପ୍ରଥମେ ଦୁଇଟେ ଟିମ୍ କରାଯାଏ କେଉଁ ଟିମ୍ ଏପଟ ରହିବ ଆଉ କେଉଁ ଟିମ୍ ସେପଟ ରହିବ ମଝିରେ ନେଟ୍ ଟାଣାଯାଏ ହେଲା ନେଟ୍ରେ ଏପଟ ରହିବ ସେପଟ ରହିବ ସେ ଭିତରେ ସର୍କଲ୍ ବି କରାଯାଏ ହେଲା ସର୍କଲ୍ ଭିତରେ ହିଁ ବଲ୍ ରହିବା ଦରକାର ଆଉ ଯେତେବେଳେ ଆମେ ଖେଳ ଷ୍ଟାର୍ଟ କରୁ ପ୍ରଥମେ ସର୍ଭିସ୍ କରାଯାଏ ଗାର ବାହାରକୁ ଯାଇକି ସର୍ଭିସ୍ କରାଯାଏ ହେଲା ସର୍ ଗୋଟିଏ ବ୍ୟକ୍ତି ସର୍ଭିସ୍ କଲାପରେ ସିଏ ଗାର ଭିତରୁକୁ ଆସିବ ହେଲା ଯେମିତି ହଉତ ହଉନା କାହିଁକି ତିନିଟା ଟଚ୍ରେ ନେଟ୍ ସେପଟେ ବଲ୍ ପଠାଇଦବା ଜରୁରୀ ନ'ହେଲେ ତ ସେ ଟିମ୍ଟା ଆଉଟ୍ ହୋଇଯିବ ଏପଟେ ବି ସେମିତି ସେମ୍ ତିନିଟା ଟଚ୍ରେ ବଲ୍ ଯେମିତି ସେପଟ ଯିବ ଏପଟେ ସେପଟେ ହେଇକି ଖେଳ ହୋଇଥାଏ ଯଦି ଗାର କ୍ରସ୍ କରିକି ବଲ୍ଟା ଯଦି ଏପଟେ ସେପଟେ ପଳେଇଲା ତା'ହେଲେ ସେଇ ଟିମ୍ ଆଉଟ୍ ହୋଇଥାଏ ଏମିତି କରିକି ପଏଣ୍ଟ୍ ଦିଆଯାଏ ତ ଆମ ଅଞ୍ଚଳରେ ଏହି ଖେଳ ଖେଳିବା ବେଳକୁ ଆମକୁ ଭାରି ଭଲ ଲାଗେ ଭଲିବଲ୍ ହେଉଛି ମୋ ଫେଭରାଇଟ୍ ଖେଳ